ଯଦି ଆମେ ଦେଶମାନଙ୍କୁ ବିକଶିତ ଆଉ କମ୍ ବିକଶିତ ହିସାବରେ ଯଦି ଭାଗ କରିବା ଦେଖିବା ଯେ ବହୁତ କମ୍ ଦେଶ ବିକଶିତ ହୋଇଛନ୍ତି ଆଉ ସେ ଯେଉଁ ବିକଶିତ ଦେଶମାନଙ୍କରେ ଲୋକମାନଙ୍କର ରୋଜଗାର ଏବଂ ବଞ୍ଚିବାର ଶୈଳୀ ବହୁତ ଉନ୍ନତ ଅଟେ ଆଉ ସେମାନଙ୍କର ବଞ୍ଚିବା ଯେଉଁ ବର୍ଷ ଅଛି ସେହି ବଞ୍ଚିବାର ବୟସଟା ମଧ୍ୟ ବହୁତ ଅଧିକ ଥାଏ ପାଖାପାଖି ସତୁରି ଆଉ ବିକଶିତ ଦେଶରେ ବର୍ତ୍ତମାନ ଯଦି ଦେଖିବା ଲୋକମାନଙ୍କର ସମସ୍ତ ଜୀବନଧାରଣର ଜିନିଷଗୁଡ଼ିକ ସେମାନଙ୍କ ପାଖରେ ଉପଲବ୍ଧ ଅଟେ ଏବଂ ସେମାନଙ୍କର କୃଷିଜାତ ଉତ୍ପାଦନ ଏବଂ କଳକାରଖାନା ଉତ୍ପାଦନ ବହୁତ ପରିମାଣରେ ହୋଇଥାଏ ଆଉ ସେମାନଙ୍କର ଉତ୍ପାଦନ ତୁଳନାରେ କମ୍ ଲୋକ ଅଛନ୍ତି ଯେଉଁମାନେକି ବ୍ୟବହାର କରିବେ ତେଣୁ ବିକଶିତ ଦେଶମାନେ ସେମାନଙ୍କର ଜିନିଷ ଦ୍ରବ୍ୟକୁ ଅନ୍ୟ କମ୍ ବିକଶିତ ହୋଇଥିବା ଦେଶକୁ ରପ୍ତାନି କରି ବେଶି ଟଙ୍କା ଉପାର୍ଜନ କରିଥାନ୍ତି ଏବଂ ବିକଶିତ ଦେଶମାନେ ଅଳ୍ପ ବିକଶିତ ହୋଇଥିବା ଦେଶକୁ ବହୁତ ସାହାଯ୍ୟ ସହଯୋଗ ମନେ କରିଥାନ୍ତି ତେଣୁ ଯଦି ଆମେ ଦେଖିବା ବର୍ତ୍ତମାନ ଦୁନିଆ ପରିବର୍ତ୍ତନ ନିଶ୍ଚିତ ଭାବରେ ହୋଇଛି ଯଦି ଆମେ ଯିବା ପଚାଶ ବର୍ଷ ତଳକୁ ଲୋକମାନେ ଏ ପରିବର୍ତ୍ତନ ଦୁନିଆରେ ଯେମିତି ବଞ୍ଚୁଛନ୍ତି ତାଙ୍କର ଜୀବନଶୈଳୀ ଯେମିତି ଅଛି ସେତେବେଳେ ସେପରି ନଥିଲା ସେତେବେଳେ ଖାଦ୍ୟର ଅଭାବ ମଧ୍ୟ ଥିଲା ରାସ୍ତାଘାଟ କମ୍ ଥିଲା ଏବଂ ବିଦ୍ୟୁତ୍ ମୋବାଇଲ୍ ଏସବୁ ବହୁତ କମ୍ ଥିଲା ତେଣୁ ଆଜିର ଯୁଗରେ ବିକଶିତ ଦୁନିଆରେ କିମ୍ବା ଅନ୍ୟ ଦେଶରେ ଯଦି ଦେଖିବା ବହୁତ ପରିବର୍ତ୍ତନ ହୋଇଛି ସେମାନଙ୍କର ଜୀବନଧାରଣର ମାନର ଉନ୍ନତି ହୋଇଛି ଏବଂ ବଞ୍ଚିବାର ଶୈଳୀ ଉନ୍ନତି ହୋଇଛି ଖାଦ୍ୟ ଖାଇବାର ଶୈଳୀ ମଧ୍ୟ ଉନ୍ନତି ହୋଇଛି ଏବଂ ବିଭିନ୍ନ କାର୍ଯ୍ୟ ସେମାନଙ୍କ ପାଖରେ ଉପଲବ୍ଧ ହୋଇପାରିଛି